ହ୍ୟାଲୋ ଭାଇ ଅଞ୍ଜଳୀ ରେଷ୍ଟୁରାଣ୍ଟ୍ରୁ କହୁଥିଲେ ତ ମୁଁ ବଡ଼ପଦନାରୁ କହୁଥିଲି ମୋର ଗୋଟେ ମିଲ୍ ଅର୍ଡ଼ର୍ କରିବାର ଥିଲା ଆଉ ଆପଣଙ୍କର ମିଲ୍ରେ ମୋର ଯୋଉ ପାଏସ୍ ରହିବ ସେଇଥିରେ ଟିକେ ଚିନି କମ୍ କରିବେ ଆଉ ବାକି ଆପଣ ଯାହାବି ଆଉ ରହିବ ସେଥିରେ ମସଲା ଟିକେ କମ୍ କରିବେ ଆଉ ଆମର ଲୁଣ ବିନା ଲୁଣରେ କରିବେ ଏବେ ପେଟ ଗ୍ୟାସ୍ ହେଉଛି ତ ଲୋକଙ୍କର ଟିକେ ଆଉ ମୋର ଟିକେ ବି ପି ଟିକେ ହାଇ ଅଛି ଆଉ ସେଥିପାଇଁ ଟିକେ କମ୍ କରିକି କେତେ ସମୟ ଲାଗିବ ଆପଣଙ୍କର କହିକି ଟିକେ ପଠେଇଦେବେ